ମାଲକାନଗିରିରେ ଏବେ କିଛିଦିନ ତଳେ ଲକ୍ଷ୍ମୀ ବସ୍ ଉଦ୍ଘାଟନ କରିଛନ୍ତି ଆମର ଓଡ଼ିଶା ସରକାର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେଇ ବସ୍ ଦ୍ୱାରା ଆମ ଲୋକମାନଙ୍କୁ ବହୁତ ସୁବିଧା ହୋଇଛି ଗୋଟେ ଗୋଟେ ଜାଗାରେ ଯିବା ପାଇଁ ଯେକୌଣସି ଜାଗାରେ ଯିବା ପାଇଁ ଆଉ ସେ ବସ୍ର ଭଡ଼ା ବା ମୂଲ୍ୟ ବହୁତ କମ ମଧ୍ୟ ରଖୁଛନ୍ତି ଆସି ବସର ମୂଲ୍ୟ ରଖୁଛନ୍ତି ଯାହାଦ୍ୱାରା ଆମକୁ ବହୁତ ସୁବିଧା ହଉଛି ଏବଂ ଗାଁ ଗାଁ ଦେଇକିରି ବସ୍ ଯାକ ଅତିକ୍ରମ କରୁଛନ୍ତି ସେଥିପାଇଁ ଆହୁରି ବହୁତ ସୁବିଧା ହେଉଛି